ପନ୍ଦର ତିନି ଦୁଇ ହଜାର ଏଗାର ଷୋହଳ ପାଞ୍ଚ ଦୁଇ ହଜାର ବାଇଶି ସତର ଦୁଇ ଦୁଇ ହଜାର ଚବିଶି ଷୋହଳ ଏଗାର ଦୁଇ ହଜାର ଉଣେଇଶି ଉଣେଇଶି ପାଞ୍ଚ ଦୁଇ ହଜାର କୋଡ଼ିଏ